ମୁଁ ବିଭିନ୍ନ ପ୍ରକାର ଗ ଗଛ ଲଗାଏ ଏବଂ ବାଡ଼ି ବଗିଚାକୁ ବାଡ଼ି ବଗିଚାରେ ବ ବଗିଚା କରେ ଏବଂ ଛାତ ଉପରେ ମୁଁ ବଗିଚା କରେ ଗଛ ଲଗେଇବାର କାରଣ ହେଉଛି ବିଭିନ୍ନ ପ୍ରକାର ଫୁଲ ଫୁଟି ବିଭିନ୍ନ ପ୍ରକାର ସୁଗନ୍ଧରେ ଚାରିଆଡ଼ ମହକି ଯାଏ ଏଁ ଏବଂ ଏଁ ତା'ର ମଲ୍ଲୀ ଫୁଲର ବାସ୍ନାରେ ଅନେକ ଭ୍ରମର ମଧ୍ୟ ଆସି ଯାଆନ୍ତି ତେଣୁ ସେଇ ହିସାବରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗରେ ମୋର ଅଁ ବଗିଚାଟି ପୂରି ଉଠେ